ଦିନେ ସାଙ୍ଗମାନେ ବସିଥିଲୁ ସବୁ ସାଙ୍ଗମାନେ ଏକାଠି ବସିଥିଲୁ ପୁରୀ ଯିବା ପାଇଁ ବହୁତ ଇଚ୍ଛା ଥିଲା ଆଉ ଭାବୁଥିଲୁ ଗୋଟେ ପ୍ଲାନିଂ କରୁଥିଲୁ ଯେ ପୁରୀ କେମିତି ଯିବୁ ଆଉ ଠାକୁରଙ୍କର ଡୋରି ନ ଲାଗିଲେ ତ ଆମେ ପୁରୀ ଯାଇପାରିବୁ ନାହିଁ ତେଣୁ ଆମେ ଠାକୁରଙ୍କ ଡୋରି ଲାଗିଥିଲା ବୋଧେ ସେଥିପାଇଁ ଆମେ ପୁରୀ ଯିବା କଥା ବାହାର କଲୁ ଆଉ ସାଙ୍ଗମାନେ ବସି କଥା ହଉ ହଉ ଭାବିଲୁ ଆସନ୍ତା ମଙ୍ଗଳବାର ଦିନ ଆମେ ପୁରୀ ଯିବୁ ଆଉ ମଙ୍ଗଳବାର ଦିନ ମଧ୍ୟ ଆମେ ପୁରୀ ଯାଇଥିଲୁ ଯାଇକି ଠାକୁର ଦର୍ଶନ କଲୁ ଅଭଡ଼ା ଖାଇଲୁ ପୁରୀ ବଡ଼ଦାଣ୍ଡରେ ବୁଲିଲୁ ନରେନ୍ଦ୍ର ପୋଖରୀରେ ଯାଇ ବୁଲାବୁଲି କରିକି ଆସିଲୁ ସ୍ୱର୍ଗଦ୍ୱାର ଯାଇଥିଲୁ ସ୍ୱର୍ଗଦ୍ୱାରରେ ବି ବୁଲିଲୁ ବୁଲି ସାରିବା ପରେ ଆମେ ଯାଇ ଗୋଟେ ଆମେ ଗୋଟେ ଘର ଭଡ଼ା ନେଇ ସେଠି ରହିଥିଲୁ ରହିଲା ପରେ ଆମର ସାଙ୍ଗେ ସାଙ୍ଗେ କିଛି ନଥିଲା ସନ୍ଧ୍ୟା ହେବା ମାତ୍ରକେ କୁଆଡ଼େ ଥିଲା ବର୍ଷା ପବନ ଘଡ଼ଘଡ଼ି ବିଜୁଳି ବହୁତ ଜୋରରେ ମାଡ଼ି ଆସିଲା ଆଉ ଏତେ ଜୋରରେ ବର୍ଷା ହେଲା ଯେ ଆମେ ଆଉ ବାହାରକୁ ବି ବାହାରିପାରିଲୁ ନାହିଁ କିନ୍ତୁ କ'ଣ କରିବୁ ଭୋକ ବି ହେଉଥାଏ ଭୋକ ହେଲାପରେ ଆମେ କ'ଣ ବାହାରକୁ ତ ବାହାରି ପାରିବୁନୁ ଆମେ ବି କିଛି ଖାଇବା ପାଇଁ ନେଇ ନଥିଲୁ କିନ୍ତୁ ଗୋଟିଏ ସାଙ୍ଗ ଆମର କିଛିଟା ପ୍ୟାକେଟ୍ ବିସ୍କୁଟ୍ ନେଇଥିଲା ସେ ବିସ୍କୁଟ୍ ଖାଇଲୁ ବିସ୍କୁଟ୍ ଖାଇଲାପରେ ତଥାପି ଭୋକ ମେଣ୍ଟିଲା ନାହିଁ କ'ଣ କରିବୁ ବର୍ଷା ଘଡ଼ଘଡ଼ି ବିଜୁଳି ବହୁତ ଜୋରରେ ମାରୁଛି ଅତି କଦର୍ଯ୍ୟ ପାଗ ମାନେ ଏତେ କଦର୍ଯ୍ୟ ପାଗ ଯେ କୌଣସି ଲୋକ ବି ବାହାରକୁ ବାହାରୁ ନଥାନ୍ତି ଯେଉଁଗୁଡ଼ା ଯେଉଁଟା କି ମେଘ ବର୍ଷା ବିଜୁଳି ଘଡ଼ଘଡ଼ି ଚଡ଼୍ଚଡ଼ି ବହୁତ ଜୋରରେ ବି ଶୀତ ଲାଗୁଥିଲା ଶୀତଦିନ ସରିନଥାଏ ତେଣୁ ବହୁତ ଜୋରେ ଶୀତ ବି ଲାଗୁଥାଏ କେଉଁ ସବୁ ଦୋକାନପତ୍ର ବି ବନ୍ଦ ହୋଇଯାଇଥାଏ କିନ୍ତୁ ସେଠୁ ଆମେ ଜଣେ ଭାଇଙ୍କଠୁ ବୁଝିଲୁ ଯେ ଆମ ପାଖରେ ରହୁଥିବା ରୁମ୍ରେ ଜଣେ ଭାଇଙ୍କୁ ପଚାରି ବୁଝିଲୁ ଯେ ଆମେ ପଚାରିଲୁ ଭାଇ ଏଠି କେଉଁଠି ହୋଟେଲ୍ ଅଛି କି କି କୌଣସି ରେଷ୍ଟୁରାଣ୍ଟ ଅଛି କି ଯଦି ଅଛି ଆମକୁ ଟିକେ ତାଙ୍କ ନମ୍ବର କହିଦେବେ କିମ୍ବା ତାଙ୍କ ଠିକଣା ଟିକେ ବତାଇଦେବେ ସେ ଭାଇ ଜଣକ ଆମ ଅବସ୍ଥା ଦେଖି ଗୋଟେ ଫୋନ୍ ନମ୍ବର ଦେଇଥିଲେ ଯେଉଁଟାକି ତାରେଣୀ ହୋଟେଲ୍ର ନମ୍ବର ଆଉ ସେଇ ହୋଟେଲ୍କୁ ଆମେ ଫୋନ୍ କରିଥିଲୁ ଫୋନ୍ କଲାପରେ ସେ ଭାଇ ଉଠାଇଥିଲେ ଏତେ ବର୍ଷା ପାଗ ବର୍ଷା ଘଡ଼ଘଡ଼ି ଚଡ଼୍ଚଡ଼ି୍ ମାରୁଥିଲେ ହେଁ ଆମେ ଭାବିଥିଲୁ ଫୋନ୍ ଲାଗିବ ନାହିଁ କିନ୍ତୁ ଲାଗିଯାଇଥିଲା ଆଉ ସେ ଭାଇ ମଧ୍ୟ ହୋଟେଲ୍ର ଜଣେ ସଦସ୍ୟ ମଧ୍ୟ ଉଠାଇଥିଲେ ଆଉ ଆମେ ତାଙ୍କୁ କହିଲୁ ଭାଇ ଆମକୁ ବହୁତ ଜୋରରେ ଭୋକ ହେଉଛି ଆଉ ଏଠିକାର ତା ସବୁ ଦୋକାନପତ୍ର ବନ୍ଦ ହେଇଯାଇଛି ବର୍ଷା ଯୋଗୁଁ ଆମର କିଛି ଖାଇବା ଅର୍ଡ଼ର କରିବାର ଥିଲା ଆପଣଙ୍କ ପାଖରେ କିଛି ଖାଇବା ଅଛି କି ହଁ ସେ ହଁ ମାରିଲେ ହଁ ଅଛି ଆଉ ଆମେ ସେଠୁ ଆମେ ତାଙ୍କୁ ପଚାରିଲୁ ତମର କ'ଣ କ'ଣ ଖାଇବା ଅଛି ସେ କହିଥିଲେ ଯେହେତୁ ବାର ଥିଲା ସେଦିନ ତାଙ୍କର ଚିକେନ୍ ହେଇଥିଲା ମାଛ ହେଇଥିଲା ମୁଢ଼ି ଘାଣ୍ଟ ହେଇଥିଲା ଡାଲି ହେଇଥିଲା ଡାଲଫ୍ରାଏ୍ ହେଇଥିଲା ଆଉ ଭଜା ହେଇଥିଲା ତା ସାଙ୍ଗକୁ କାକୁଡ଼ି କହିଲେ ଯେମତି ଆମେ କହିଲୁ ହଉ ଠିକ୍ ଅଛି ଭାଇ ଆମ ପାଇଁ ଚିକେନ୍ ପଠାନ୍ତୁ ରୁଟି ପଠାନ୍ତୁ ଆଉ ଡାଲଫ୍ରାଏ୍ ପଠାନ୍ତୁ ସେ ତାକୁ ଆମେ କହିଲା ମାତ୍ରେ ସେ ବହୁତ କମ୍ ସମୟ ଭିତରେ ଆମକୁ ଆଣି ଡେଲିଭରି କରିଥିଲେ ଆଉ ଏତେ ଜୋରେ ବର୍ଷା ପବନ ହେଉଥିଲା କି ମାନେ ବିଶ୍ଵାସ କରିବେନି ସେ କେମିତି ଆଣିକି ଆମ ପାଖରେ ପହଞ୍ଚାଇଲେ ସେଇଟା ଆମେ ଭାରି ଭାବିକି ବହୁତ ଆଶ୍ଚର୍ଯ୍ୟ ହେଲୁ ଏତେ ମେଘ ପବନ ବର୍ଷା ଘଡ଼ଘଡ଼ିରେ ଡେଲିଭରି ବାଲାଟା ଆଣିକି ଦେଇ ଦେଇକି ଗଲା ସେ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ସେ ଖାଦ୍ୟ ହେଲା ଟୋଟାଲି ବି ଢ଼ଳି ନଥିଲା କି କୌଣସି ଖରାପ ବି ହୋଇନଥିଲା କି ବାସ୍ନା ବି କିଛି ତାର ହଉନଥିଲା ଯେଉଁଟାକି ଖରାପ ବାସ୍ନା ଆମର ବହୁତ ଟେଷ୍ଟି ବି ଲାଗୁଥିଲା ଯେଉଁଟାକି ଆମେ ଖାଇକି ବହୁତ ଭୋକିଲାରେ ଥିଲୁ ନା ବହୁତ ଶାନ୍ତି ବି ଲାଗିଲା ତେଣୁ ସେ ହୋଟେଲ୍ ଭାଇଙ୍କୁ ସେ ହୋଟେଲକୁ ଆମେ କେବେବି ଭୁଲି ପାରିବୁ ନାହିଁ ଆମେ ପୁରୀ ବୁଲିଲୁ ପୁରୀ ବୁଲିସାରିକି ତା ପରଦିନ ଘରକୁ ଫେରି ଆସିଥିଲୁ ଘରେ ଫେରି ଆସିଲାପରେ ଘରେ ବହୁତ ଖୁସି ହେଇଥିଲେ କାରଣ ବର୍ଷା ପାଗ ନା